ଆଜ୍ଞା ଆଜ୍ଞା ଆଜ୍ଞା

ଆଚ୍ଛା ନାହିଁ ଏଫ ଆଇ ଆର ତ କେବେ ଦେଇଥିଲେ ଆଚ୍ଛା ଆଚ୍ଛା ନାହିଁ ଆମର ଇନକ୍ୱାରୀ ହେଲା ପରେ ଆମେ ରେଜିଷ୍ଟ୍ରେସନ କରିଦେବା ଆଉ ଆଚ୍ଛା ଆପଣ ବ୍ୟାଗ୍ କେଉଁଠି ହଜାଇ ଥିଲେ ବ୍ୟାଗ୍ର ରଙ୍ଗ କ'ଣ ଥିଲା ଅରେଞ୍ଜ କଲର୍ ଥିଲା ତା ଦେହରେ ଆଉ ଆଉ କିଛି ଆପଣଙ୍କର ଇମ୍ପୋଟାଣ୍ଟ ଜିନିଷ ଥିଲା ଆଚ୍ଛା ତ ଆମେ ଇନକ୍ୱାରୀ କରୁଛୁ ତ ଆପଣଙ୍କୁ ଆପଣ ଏଫ ଆଇ ଆର ତା' ହେଲେ ଦେଇ ଦେଇଛନ୍ତି ଆଚ୍ଛା ଆମର ଇନକ୍ଵାରୀ ହେଲେ ଯାହା ହେବ ନା ଆଚ୍ଛା ହଉ ଦେଖିବା ଆଉ ହଉ ଏବେ ତ କିଛି ହେଇ ପାରିବନି ଯାହା ଯାହା ହେବ ଇନକ୍ଵାରୀ ବେଳେ ଯାହା ହେବ ଆଚ୍ଛା ଏ ପର୍ଯ୍ୟନ୍ତ କିଛି ହେଇନି ନା ଏ ଇନକ୍ଵାରୀ ହେଇନି ତ ଆମେ କିଛି କରି ପାରିବାନି ଆଉ ଦେଖାଯାଉ ଇଏ ହବ ଆମେ ତ ଇନକ୍ଵାରୀ ଯାଏଁ ଅଛୁ ଇନକ୍ଵାରୀ ହେଲା ପରେ ଆପଣଙ୍କର ଯାହା ଖୋଜା ଖୋଜି ଆମେ କରିବା ଆଉ ହଉ ଆଉ ତା ଭିତରେ ଆପଣଙ୍କର ମୋବାଇଲ୍ ଥିଲା ହଉ ତମ ନମ୍ବରଟା ଡାକିଲ ନା ଟିକେ ରୁହନ୍ତୁ ହଁ ଡାକନ୍ତୁ ନାଇନ୍ ଏଇଟ୍ ଫାଇଭ୍ ଥ୍ରୀ ୱାନ୍ ଜିରୋ ଫୋର୍ ଏଇଟ୍ ଥ୍ରୀ ଏଇଟ୍ ହଉ ହଉ ହଉ ଆମେ ବହୁତ ଜଲଦି ଆପଣଙ୍କୁ ଆଣିକି ଦେଇଦେବୁ ଆଉ ଖୋଜିକିନା ଆଉ ଠିକ୍ ଠିକ୍ ଟାଇମ୍ରେ ଟ୍ରାଏ କରୁଛୁ ଆଉ ନମ୍ବର ଟ୍ରାକ୍ କରିକି ଆପଣଙ୍କୁ ଆମେ ଦେଉଛୁ ଖୋଜିକିନା ଆଉ ତିନି ପାଞ୍ଚ ଦିନ ଟାଇମ୍ ଦିଅନ୍ତୁ ଆଉ ହଉ ହଉ ରଖନ୍ତୁ